ହ୍ୟାଲୋ ଓଲାରୁ କହୁଛନ୍ତି ମୁଁ ଜଣେ ଆପଣଙ୍କର ନିୟମିତ ଗ୍ରାହକ ଆମେ ସାଙ୍ଗ ସାଥିମାନେ ଭୁବେନେଶ୍ୱର ବୁଲିଯିବାକୁ ଚାହୁଁଛୁ ଏଵଂ ଗୋଟିଏ କ୍ୟାବ ବୁକ ବୁକ କରିବାକୁ ଚାହୁଁଛୁ ଏବଂ ଏଥିରେ କିଲୋମିଟର ପିଛା କେତେ ରିହାତି ମିଳିବ ସେହି ବିଷୟରେ ଆମଙ୍କୁ ଜଣାନ୍ତୁ ହେଉ ଠିକ ଅଛି ଧନ୍ୟବାଦ